ମୁଁ ଜୀବନ ରେ ଅନେକ ଶିକ୍ଷା ମଧ୍ୟ ଗ୍ରହଣ କରିଛି ସେଥିରେ ଗୀତ ନୃତ୍ୟ ଓ ନାଟକରେ ମଧ୍ୟ ମୁଁ ଶିକ୍ଷା ଗ୍ରହଣ କରିଛି ଗୀତରେ ମୁଁ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅନୁଷ୍ଠାନରେ ମୁଁ ଯୋଗଦାନ କରି କିଛି ପଇସା ଆଣି ମୋ ନିଜ ଘର ପରିବାରକୁ ଚଳେଇଛି ଏବଂ ସେଥିରେ ନୃତ୍ୟ ଆଉ ଇଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାଇ କିଛି ପଇସା ଆଣି ମୁଁ ଘର ଚଳେଇଛି ସେଥିରେ ଆମର ଟେରାକୋଟା କାମ ଆଉ ମୋର କାଠ କଣ୍ଢେଇ ଆଉ ହସ୍ତ ଶିଳ୍ପରେ ମୁଁ ଯୋଗଦାନ କରି କିଛିଟା ବାହାଘର ବ୍ରତ ଘରରେ ପଶି ସେମାନଙ୍କର ଦରକାର ଜିନିଷକୁ ମୁଁ ଦେଇ ତାଙ୍କ ଠାରୁ ପଇସା ଆଣି ମୋ ଘରକୁ ମୁଁ ଚଳଉଛି